ଯାହା ବି ହଉ ଓଡ଼ିଆ ଓଡ଼ିଆ ଆମର ମାତୃଭାଷା ହେ ବାକି ଲୋକେ ଅନ୍ୟ ଭାଷାରେ କଥା ହେଉଥିଲେ ବି ଆମର ଓଡ଼ିଆ ଭାଷାକେ ତ ଆମେ ଏ ମାନେ ବନ୍ଦ କରିନେପାରୁ ଆଉ ବାକି ଭାଷା ତ କହିନେପାରୁ ଆମର୍ ମାତୃଭାଷାକେ ଆମେ ଦେଖୁମୁ ଆମର୍ ମାତୃଭାଷା ସମ୍ବଲପୁରୀ ହେ ଓଡ଼ିଆ ହେ ଆମେ ଓଡ଼ିଆ ଭାଷା କହି କରି ତାହାକୁ ଆମେ ବୁଝାମୁଁ ସେ ବୁଝିବାର୍ ଲାଗି ଚେଷ୍ଟା କରୁ ୟା ନାଇ କରୁ ଆମର୍ ତାଙ୍କର ଭାଷା ତ ଆମେ କହିପାରୁନା ଆମର୍ ଭାଷା କେ ଆମେ ଗୁରୁତ୍ୱ ଦେଇ କରି ଆମର୍ ଭାଷାକେ ଆମେ ମାନେ ଗୌରବ ରଖମୁ ଆମର୍ ଓଡ଼ିଆ ଭାଷାକେ ଓଡ଼ିଆ ଭାଷା କେତେ ଆମେ ତଲ କରିନ ପାରୁନା ଆମର୍ ଓଡ଼ିଆ ଭାଷା ହେ ଆମର୍ ମାତୃଭାଷା ଆର୍ ମାତୃଭାଷାକେ ମା' ଆମର୍ ମାତୃଭାଷା ଆରି ମାତୃଭାଷାକେ ଆମେ ତଲ୍ କରିନେପାରୁ ସେ ଯାହାବି ଅନ୍ୟ ଭାଷା କହୁ ଆମ ଭାଷାକେ ଆମେ କମ୍ କରିନେପାରୁ ଆମର୍ ଭାଷାକେ ଆମେ ଆମର୍ ଭାଷା ହିଁ ଆମେ କହିବାର୍ ଲାଗି ଆମକୁ ବାଧ୍ୟତାଏ ତା'ର୍ ଭାଷାକେ ଆମେ ନେ କହୁ ଆମର୍ ଭାଷା ହିଁ ଆମେ କହୁ ଏଇଟା ଆମର୍ ଗୋଟେ ମାତୃ ତୁଲ୍ୟ ମାତୃଭାଷାକେ ଆମେ ଆମେ ଗୌରବ ରଖିପାରମୁ ଆମର୍ ଭାଷାକେ ଆମେ ତଲ୍ ନା କରୁ ଆମର୍ ଭାଷା ହିଁ ଆମେ କହୁଥୁ ଆମର ଇଟା